ହ୍ୟାଲୋ ହ୍ୟାଲୋ ଏଇ ଗୁପ୍ଚୁପ୍ ବାଲା କହୁଥିଲେ କେତେ ରେଟ୍ କହୁଛ ଏତେ କିସ୍ଟା ରେଟ୍ ପାଗଳ ନା କେମିତି ଏତେ ରେଟ୍ କହୁଛ ମୋତେ

ଜାଣିନୁ ମୋତେ ହେଲା ଟିକେ କମ୍ କରେ କେତେ ପ୍ଲେଟ୍ କହିଲ ହଁ ହେଲେ ଆମ ଆପଣଙ୍କୁ ଗୋଟେ ଅର୍ଡ଼ର୍ ଦେବାର ଥିଲା ମୋ ସିଷ୍ଟର୍ର ତାଙ୍କର ବାର୍ଥ ଡ଼େ ଅଛି କାଲି ଫଙ୍କଶନ୍ ଅଛି ହେଲା ପାଞ୍ଚଶହ ଲୋକପାଇଁ ହେବ କି ଦଶ ହଜାର ଫୋନ୍ପେରେ କରି ଦେଉଛି ହଁ ନମ୍ବର୍ଟା କୁହନ୍ତୁ

ଟିକେ ଲାଇନ୍ରେ ରୁହନ୍ତୁ ମୋର ପେନ୍ ନୋଟ୍ ବୁକ୍ କାଢ଼ୁଛି ନମ୍ବର୍ କୁହନ୍ତୁ ସେଭେନ୍ ଏଇଟ୍ ଡବଲ୍ ଫାଇଭ୍ ନାଇନ୍ ୱାନ୍ ଡବଲ୍ ସିକ୍ସ ଏଇଟ୍ ସେଭେନ୍ ମୋର୍ ପାଖରେ ଗୋଟେ ଆଇଡିଆ ଥିଲା ଆପଣ ବେଶୀ ପାର୍ଟନରରେ ବିଜନେସ୍ କରିବା କି କ'ଣ କହୁଛ ଇଣ୍ଡିଆ ବାହାରେ ବିଜନେସ୍ କରିବା କ'ଣ କହୁଛ ଲଣ୍ଡନ୍

ଭଲ କମାଇ ହେବ ପଇସା କ'ଣ କହୁଛ ଇଆଡ଼େ ବେଶୀ ଖାଆନ୍ତି ତ ହଁ ହେଲେ କ'ଣ କହୁଛ